ହ୍ୟାଲୋ ହଁ କିଏ ପୂଜା କହୁଥିଲୁ କି ନାହିଁ ମୁଁ କହୁଥିଲି କ'ଣ ମୁଁ ଚୌଦ୍ୱାରରୁ କହୁଥିଲି ମୋର ଗୋଟେ ଏଇ ଆମ ପାଖ ପଡ଼ିଶା ଘର ସେ ନମିତା ସେ ତମ ନମ୍ବରଟା ଦେଲା କହିଲା ଯେ ତମେ କାମ କରୁଛ ମୋର ଟିକେ ଘର କାମ ପାଇଁ ଲୋକ ଦରକାର ଅଛି ତମେ କରିବ କି କ'ଣ କି କାମ କ'ଣ ମୁଁ ଟିକେ ଅଫିସ୍ ପଳାଉଛି ଦଶଟା ବେଳକୁ ବାପା ମାଆ ଅଛନ୍ତି ଘରେ ତାଙ୍କର ଟିକେ ତାଙ୍କ ଖବର ମୁଁ ଯାହା ରାନ୍ଧିବାଢ଼ି ଦେଇ ପଳାଇ ଯାଇଥିବି ଆଉ ଯାହା ଭଲମନ୍ଦ ଟିକେ ରାନ୍ଧି ଦେବ ତାଙ୍କୁ ଟିକେ ଦେଖାଶୁଣା କରିବ ଏତିକି ତ ଆଉ କ'ଣ କେତେବେଳକୁ ଆସି ପହଞ୍ଚିବେ ନଅଟା ଚାଳିଶ ବେଳକୁ ପଳାଇ ଆସିବ ମୁଁ ଗଲା ପୂର୍ବରୁ ତମେ ଆସି ପହଞ୍ଚି ଗଲେ ମୁଁ ଦଶଟାକୁ ବାହାରିକି ପଳାଇବି ଆଉ କ'ଣ ଦରମା ଟଙ୍କା ଦୁଇ ହଜାର ଦେବି ଆଉ କ'ଣ ହଁ ହଁ ନାହିଁ ନାହିଁ ମୋର ନିହାତି ଦରକାର କାଲିଠୁ ଆସିକରି ପହଞ୍ଚେ କେଉଁ ଜାଗା ଚୌଦ୍ୱାର ମୁଣ୍ଡମାଳ ସେଇ ଲେବଲ୍ କ୍ରସିଂ ଟପି ଆସିଲା ପରେ ଗଜଲକ୍ଷ୍ମୀ ପେଣ୍ଡାଲ ପଡ଼ିବ ସେଇଠି ଆମ ସେଇଠି ଆସିକି ମୋତେ କଲ୍ କଲେ ମୁଁ ନେଇଯିବି ଆଜ୍ଞା ସକାଳ ଦଶଟାରୁ ମୁଁ ଯିବି ଆସୁ ଆସୁ ଚାରିଟା ହେଇଯାଉଛି ଚାରିଟା ଚାରିଟା ପରେ ଯିବି ପାଞ୍ଚଟା ବେଳକୁ ଯିବୁ ଆଉ ଆଉ ତାଙ୍କର ଟିକେ ମେଡ଼ିସିନ୍ ସିଏ ଟିକେ ରୋଗୀ ବାପାଙ୍କ ଦେହ ଟିକେ ଭଲ ନାହିଁ ସେ ଟିକେ ମେଡ଼ିସିନ୍ ପତ୍ର ଖାଇବେ ତାଙ୍କୁ ଟିକେ ମେଡ଼ିସିନ୍ ମୁଁ କହିଦେବି ବୁଝିଦେବି ତୁ କାଲି ଟିକେ ଶୀଘ୍ର ପଳେଇଆସିବୁ କାଲି ନଅଟା ପନ୍ଦର କୋଡ଼ିଏ ବେଳକୁ ପଳାଇ ଆସେ ମୁଁ ତୋତେ ଟିକେ ବୁଝାଇ ଦେବି ସେ ମେଡ଼ିସିନ୍ ଉପରେ କହିଦେବି ସକାଳେ କେଉଁ ମେଡ଼ିସିନ୍ ଖାଇବ ଖାଇବେ ଆଉ ତାଙ୍କୁ ଟିକେ ମଝିରେ ମଝିରେ ଜଳଖିଆ ଚାହା ଥଣ୍ଡା ପାଗ ଟିକେ ଚାହା ଅଭ୍ୟାସ ଅଛି ନା ସେ ଚାହା ଫାହା ପିଇବେ ଆଉ ତାଙ୍କୁ ଟିକେ ଦେଇକରି ଚାହା କରି ଆସିଛି ତ ଆଉ କ'ଣ ସବୁ ଆସେ ଆଉ ମୋ ଛୋଟ ପିଲାଟା ବାରଟା ବେଳକୁ ପଳାଇ ଆସିବ ତାକୁ ଟିକେ ଦେଖିବୁ ଆଉ